ମୁଁ ହିନ୍ଦୁ ଧର୍ମର କିଛି କହିବା ପାଇଁ ଚାହୁଁଛି ଆଉ ମୁଁ ହିନ୍ଦୁ ଧର୍ମରେ ଅନେକ ମନ୍ଦିରମାନଙ୍କ ରହିଛନ୍ତି ଠାକୁର ଦେବାଦେବୀ ଏମାନଙ୍କ ପାଖରେ ଆମେ ପ୍ରତି ପର୍ବପର୍ବାଣିରେ ଆମର ମନସ୍କାମନା ପାଇଁ ପ୍ରାର୍ଥନା କରିଥାଉଁ ପ୍ରାର୍ଥନା କରିବା ହେତୁ ଆମେ ଆମର ଉପକୃତ ହେଇପାରିଥାଉଁ ତା'ପରେ ମୋର ହେଲା ମୁସଲମାନ ଧର୍ମ ନାହିଁ ତଥାପି ମୁସଲମାନଙ୍କ ପ୍ରତି ପଦେ ପଦେ ଯାହା ଜାଣିଛି ଆଲୋଚନା କରୁଛି ମୁସଲମାନ ମାନେ ଦିନ୍ ଇଲାଇ ପର୍ବ ବୋଲି ଗୋଟିଏ ପାଳନ କରିଥାନ୍ତି ପାଳନ କରି ସେମାନେ ତାଙ୍କର ବଡ଼ ଠାକୁର ଭାବି ତାଙ୍କ ପାଖରେ ତାଙ୍କର ମାନସିକ ପ୍ରାର୍ଥନା କରି ଉପକୃତ ହେଇପାରିଥାନ୍ତି ଖ୍ରୀଷ୍ଟିଆନ ମାନେ ମୁଁ ଓଡ଼ିଆରେ ତ ଓଡ଼ିଶାରେ ନାହିଁ ତଥାପି ମୁଁ ତାଙ୍କ ବିଷୟରେ କିଛି କହିବା ପାଇଁ ଚାହୁଁଛି ଯିଶୁ ଖ୍ରୀଷ୍ଟ ଥିଲେ ଖ୍ରୀଷ୍ଟିୟାନ ଧର୍ମର ପ୍ରତିଷ୍ଠାତା ତାଙ୍କର ଏହି ପ୍ରତିଷ୍ଠା ବଳରେ ତାଙ୍କୁ ଆମର କେତେକ ଶତ୍ରୁତା ଆକ୍ରମଣ କରି ତାଙ୍କର ଧର୍ମ ନଷ୍ଟ କରିବା ପାଇଁ ତାଙ୍କୁ ଆମ ଓଡ଼ିଶା କ'ଣ ଭାରତର ବି ତାଙ୍କୁ ବହିଷ୍କାର କରିଥିଲେ ତେଣୁ ଯିଶୁଙ୍କର ଏବେବି କେତୋଟି ପର୍ବ ପାଳନ କରୁଛନ୍ତି ସେମାନେ ପାଳନ କରି ଖ୍ରୀଷ୍ଟିଆନ ମାନେ ପାଳନ କରି ତାଙ୍କର ତାଙ୍କର ମନସ୍କାମନା ଅଭିପ୍ରାୟ ସବୁ ଜଣାଇ ସେମାନେ ଉପକୃତ ହୋଇପାରୁଛନ୍ତି